ହ୍ୟାଲୋ ଆପଣ ପ୍ରଶାନ୍ତ ହୋଟେଲରୁ କହୁଥିଲେ ତ ମୁଁ ରାଜନଗର ରୁ ସୂର୍ଯ୍ୟକାନ୍ତ କହୁଛି ମୁଁ ଯେଉଁ ଅର୍ଡ଼ର ଦେଇଥିଲି ସେଥିରେ ଥିଲା ଦୁଇ ପ୍ଲେଟ୍ ବିରିୟାନୀ ଏବଂ ଗୋଟିଏ ପ୍ଲେଟ୍ ଚିକେନ୍ ଥିଲା ସେଥିରେ ମୁଁ ଆଉ ଆଇସକ୍ରିମ୍ ଦୁଇଟା ଏବଂ ହାଲୁଆ ଗୋଟିଏ ଅର୍ଡ଼ର କରିବାକୁ ଚାହୁଁଛି ଆପଣ ଦୟାକରି ସେଥିରେ ହାଲୁଆ ଏବଂ ଆଇସକ୍ରିମ୍ କୁ ଯୋଡ଼ି ଦିଅନ୍ତୁ ଏବଂ ମୋର ପାର୍ସଲ ଟିକୁ ଖୁବ୍ ଶୀଘ୍ର ମୋତେ ଡ଼େଲିଭରି କରି ଦିଅନ୍ତୁ